ଆମ ପ୍ରିୟ କବି ହଉଛନ୍ତି ସରଳ ଦାସ ଯିଏକି ସେ ବହୁତ କିଛି କବିତା ଲେଖିଛନ୍ତି ସେ ଆମେ ଲୋକମାନ ଗରିବ ଲୋକମାନଙ୍କ ସାଥି ହେଇକି ସେ ତାଙ୍କେ ଆମ ଦେଶ ପାଇଁ ଜୀବନ ମଧ୍ୟ ଦେଇଛନ୍ତି ଏବଂ ସେ ବନ୍ୟାଞ୍ଚଳ ଜାଗାମାନଙ୍କୁ ଯାଇ ନିଜେ ଯାଇକି ଖାଦ୍ୟ ବାଣ୍ଟିକି ଆସିଛନ୍ତି ଏବଂ ବହୁତ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ତାଙ୍କୁ ଘରେ ଏକ ସ୍ତ୍ରୀର କି ସମସ୍ୟା ଥିବା ଯୋଗୁଁ ମଧ୍ୟ ସେ ବନ୍ୟାଞ୍ଚଳ ମରୁଡ଼ି ଅଞ୍ଚଳମାନଙ୍କୁ ଯାଇକି ତାଙ୍କେ ଖାଦ୍ୟ ଯୋଗା ଯୋଗାଇ ଦେଇଥିଲେ ସେଥିପାଇଁ ଆମେ ସାରଳ ଦାସକୁ ବହୁତ ଆମେ ପସନ୍ଦ କରିଥାଉ କାହିଁକିନା ସେ ଦୁଃଖର ସାଥି ହେଇକି ସେ ଜୀବନ ବିତାଉ ଥିଲେ ଏବଂ ଅନେକ କବି ଅଛନ୍ତି ଯଦ୍ୱାରାକି ସେମାନେ ନିଜ ନିଜର କବିତା ଲେଖିକି ମଧ୍ୟ ସେମାନେ ଲୋକପ୍ରିୟ ହେଇପାରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅନ୍ୟତମ ହଉଛନ୍ତି ସାରଳ ଦାସ ଯିଏକି ଆମ ଗରିବ ଲୋକମାନଙ୍କ ସାଥି ତାଙ୍କ ବିଷୟରେ କହିବା କହିବାକୁ ଗଲେ ବହୁତ କିଛି କଥା ଅଛି ଯାହାକି ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ ତ ଆମମାନଙ୍କର ଯିଏ ଆମ ଲୋକମାନଙ୍କ ପାଇଁ ଗରିବ ଲୋକମାନଙ୍କ ସାଥି ହେଇଥାଏ ତାକୁ ହିଁ ଆମେମାନେ ବହୁତ ଭଲ ପାଇଥାଉ କିମ୍ବା ପସନ୍ଦ କରିଥାଉ ସେମାନେ ହେଉଛନ୍ତି ଆମ ପ୍ରିୟ ବୋଲି ଆମେ ଆମ ଲୋକମାନେ ମଧ୍ୟ ସେମାନଙ୍କୁ ବିଶ୍ଵାସ କରନ୍ତି ଏବଂ ଭଲ ମଧ୍ୟ ପାଆନ୍ତି ଏମିତିକି ଅନେକ କବି ଅଛନ୍ତି ଯିଏକି ଫକୀର ମୋହନ ସେନାପତି ଆଉ ଏଭଳି ଅନେକ କରେ କବି ଅଛନ୍ତି କିନ୍ତୁ ସାରଳ ଦାସ ହେଉଛି ଅନ୍ୟତମ ସେଥିପାଇଁ ମଧ୍ୟ ଆମେ ସାରଳ ଦାସକୁ ବହୁତ ପସନ୍ଦ କରିଥାଉ